ମୁଁ କୌଣସି ଦୋକାନ କିମ୍ବା କୌଣସି ଦୋକାନ କ୍ଲାସ୍ ରୋଷେଇ କ୍ଲାସ୍ରେ ଯୋଗ ଦେଇ ନାହିଁ ତେଣୁ ମୁଁ ସେଠାରେ କିଛି ମଧ୍ୟ ଶିଖିନାହିଁ ମୁଁ ଘରେ ରୋଷେଇ କରିବାକୁ ଶିଖୁଛି ବହୁତ ଥର ହେଲା ମୁଁ ମୋ ମାଆଙ୍କ ସାହାଯ୍ୟ ନେଇ ଶିଖୁଛି ଶିଖୁଛି ସେଇଟା ହେଉଛି ମୋ ମାଆଙ୍କୁ ସୁଜିର ହାଳୁଆ ଶିଖେଇବା ପାଇଁ ମୁଁ କହୁଛି ମୋ ମାଆ ମଧ୍ୟ ମୋତେ ଦୁଇ ଥର ସେଇଟା ଶିଖେଇଥିଲେ ଶିଖେଇଥିଲେ ମଧ୍ୟ ମୁଁ ଶିଖିଥିଲି ମୁଁ ସେଇଟା କରିକି ସେଟା କରିକି ଦେଖିଲି ଯେ ସେଟା ଭଲ ନଥିଲା ମୁଁ କିଛି ଗୁୁରସ କିଛି ଚିନି କିଛି ସୁଜି ନେଇକି ବହୁଥର ହାଳୁଆ କଲି କିନ୍ତୁ ସେଇଟା ମୁଁ ବହୁତ ଶିଖିଲା ପରେ ସେଇଟା ମୋ ଦ୍ୱାରା ହେଲା ନାହିଁ କିନ୍ତୁ ମୁଁ ବହୁ ଚେଷ୍ଟା କରୁଛି ଦୁଇ ତିନି ଥର ମଧ୍ୟ ଚେଷ୍ଟା କରିଛିି ସେଇଟା ମୁଁ ବହୁତ ଭଲ ଭାବରେ ଶିଖିବି ଜାଣିବି ସେ ବିଷୟରେ ବୋଲି ମୋ ମାଆଙ୍କ ସାହାଯ୍ୟ ନିଏ ଏବଂ ମୁଁ ମୋ ନିଜ ହାତରେ ସେଇ ସୁଜିର ହାଲୁଆକୁ କରିବାକୁ ମୁଁ ପସନ୍ଦ କରୁଛି ଚାହୁଁଛି ମୁଁ ନିଜେ ଶିଖିଲେ ମୁଁ ଅନ୍ୟମାନଙ୍କୁ ବି କିଛି ସାହାଯ୍ୟ କିମ୍ବା ଶିଖେଇ ପାରିବି